ମୁଁ ଗୋଟେ ଡ୍ରେସ୍ କିଣିଥିଲି ମୋ ପୁଅ ପାଇଁ ଆଉ ଗୋଟେ ଜିନ୍ ପ୍ୟାଣ୍ଟ ଗୋଟିଏ ଗଞ୍ଜି କିଣିଥିଲି ଆଉ ସେ ଡ୍ରେସ୍ ଟା ବହୁତ ଭଲ ଲାଗିଲା ତାର କ କପଡ଼ା ଆଉ ତାର କପଡ଼ାର ଗଞ୍ଜୀର ଷ୍ଟାଇଲଟା ବହୁତ ଭଲ ଲାଗିଲା ମୋ ପୁଅ ପିନ୍ଧିଲା ଠାରୁ ଭଲ ଦେଖାଗଲା ମୋ ପୁଅକୁ ସେ ପୋଷାକ ଗଞ୍ଜିଟା ବହୁତ ପସନ୍ଦ ଆସିଲା